ମୁଁ ବହୁତ ଥର ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ମଧ୍ୟ ବୁଲିବାକୁ ଯାଇଛି କ'ଣ ପାଇଁନା ମତେ ବୁଲିବା ପାଇଁ ବହୁତ ପସନ୍ଦ ଲାଗେ ଏବଂ ଖୁସି ମଧ୍ୟ ଲାଗେ କିନ୍ତୁ ଡର ମଧ୍ୟ ରହିଥାଏ କାରଣ ଯେତେବେଳେ କୌଣସି ଜାଗାକୁ ଯାଇଥାଉ ସେଠିକାର ଲୋକମାନଙ୍କ ସହିତ ଚିହ୍ନା ପରିଚୟ ନଥାଏ ତ ସେଠାରେ ଡର ଲାଗେ କାଳେ କେଉଁମାନେ ମତେ ଡକାୟତି କିମ୍ବା କୌଣସି ଅଲଗା ଉଦ୍ଦେଶ୍ୟରେ ଭାବିକି ମୋ ସହିତ ଗଣ୍ଡଗୋଳ କରିବେନି ତ କି କୌଣସି ଜାଗାକୁ ଗଲାବେଳେ ଏତେ ସ୍ପୀଡ଼ରୁ ଗାଡ଼ି ଗୁଡ଼ା ଯାଏ ତ ସେମାନଙ୍କୁ ଦେଖିକି ବି ମତେ ଡର ଲାଗେ କାଳେ ଯଦି ମୁଁ ଏଇ ଗାଡ଼ି ତଳେ ପଡ଼ିଯାଇଥାନ୍ତି ତେବେ ମୋ ଅବସ୍ଥା କ'ଣ ହେଇଥାନ୍ତା ଏମିତି ମନରେ ବହୁତ ଗୁଡ଼ାଏ ପ୍ରଶ୍ନ ଉଙ୍କି ମାରେ ଏବଂ କୌଣସି ରେଡ଼ରେ ଯିବାବେଳେ ଯେତେ ବଡ଼ ବଡ଼ ବ୍ରିଜ୍ ଗୁଡ଼ା ଆସିଥାଏ ସେଇଠି ମଧ୍ୟ ମତେ ଡର ଲାଗେ ଯେ କାଳେ ବ୍ରିଜଟା ଏବେ ଭାଙ୍ଗିଯିବ ତେବେ ଲୋକମାନଙ୍କର ଅବସ୍ଥା କ'ଣ ହବ ଏବଂ ଯେଉଁ ଗଲାବେଳେ କାଳେ ମୋ ପର୍ସ କିଏ ନେଇଯିବ କି ମୋ ଜିନିଷପତ୍ର କିଏ ନେଇଯିବ ସେଥିପାଇଁ ମଧ୍ୟ ମତେ ଡର ଲାଗେ ଏବଂ ମୁଁ ସବୁବେଳେ ସଜାଗରେ ଥାଏ ଯେ ମୁଁ ଏଇ ଜିନିଷ ଗୁଡ଼ାକ ମୋ ଆୟତରେ ରଖିବି ଯେପରି ମୋ ପର୍ସ ପର୍ସକୁ ମୁଁ ସବୁବେଳେ ମୋ ପକେଟରେ ରଖିବି ଏବଂ ଫନ୍କୁ ସବୁବେଳେ ମୁଁ ଚେକ୍ କରିଥିବି କାଳେ ମୋ ଫନ୍ ଟା ଅଛି କି କାଳେ କିଏ ନେଇଗଲା କି ଏନ୍ତି ଗଲାବେଳେ ସାମ୍ନାରେ ଲୋକମାନଙ୍କୁ ବି ଦେଖେ ତ ସେମାନେ ମଧ୍ୟ ନିଶା ଖାଇ ଏପଟ ସେପଟ ବୁଲୁଥାନ୍ତି ତାଙ୍କଠାରୁ ମଧ୍ୟ ଦୂରେଇକି ରହିବା କଥା ତ ସେମାନେ କ'ଣ କରନ୍ତି ନା ଯେତେବେଳେ କୌଣସି ନୂଆ ଲୋକଙ୍କୁ ଦେଖନ୍ତି ତ ତାଙ୍କ ସହିତ ଅଲଗା ରାଜ୍ୟକୁ ଗଲେ ସେଠାକାର ଭାଷା ଅଲଗା ତାଙ୍କର ଚାଲିଚଳନ ଅଲଗା ତ ସେମାନେ ଜାଣିପାରନ୍ତି ଯେ ଏ ଲୋକଟା ବାହାରୁ ବା ଅଲଗା ରାଜ୍ୟରୁ ଆସିଛି ତ ତାଙ୍କ ଭାଷା ଯେମିତି ଆମର ଏଇଠି ଓଡ଼ିଆ ଓଡ଼ିଆ ଭାଷାରେ କଥା ହୁଅନ୍ତି ସେମିତି ଅଲଗା ଜାଗାରେ ଅଲଗା ଭାଷା ଭାଷୀ ଲୋକ ଅଛନ୍ତି ତ ସେମାନେ ତାଙ୍କ ଭାଷା ସହିତ ଆମ ଭାଷା ଯେତେବେଳେ ମେଳଖାଏ ନି ସେମାନେ ଚାହାନ୍ତି ଯେ କାଳେ ମୁଁ ୟା ପାଖରୁ କିଛି ଜିନିଷ ନେଇପାରିବେ କି କିଛି ବୁକା ବନେଇ ନେଇପାରିବେ କି ଆମ ରାଜ୍ୟରେ ମଧ୍ୟ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ କି ବାହାରୁ ଆସୁଥିବା ଲୋକମାନଙ୍କୁ ପର୍ଯ୍ୟଟକ ମାନଙ୍କୁ ତାଙ୍କୁ କିଛି ଭୁଲେଇ ଭୁଲେଇ ଭୁଲେଇକି ଚନ୍ଦେଇକି ନେଇ ଯାଆନ୍ତି